ମୁଁ ଭିଡ଼ିଓ ଗେମ୍ ଖେଳିବାରେ ଏବଂ ଦେଖିବାରେ ଅବଗତ ଅଛି କାହିଁକି ନା ମୁଁ ସାନବେଳ ଠାରୁ ଆରମ୍ଭ କରିଛି ଭିଡ଼ିଓ ଗେମ ଖେଳିବାର ସେହିଁ ଗେମ୍ ର ନାଁ ହେଉଛି ଟେମ୍ପଲ ରନ ସେହି ଗେମ୍ ରେ ବହୁତ ଗୁଡ଼ାଏ ଭଲ ଭଲ ଜାଗା ଅଛି ଏବଂ ବହୁତ କଠିନ କଠିନ ଗେମ୍ ର ଲେବଲ ଅଛି ସେଗୁଡ଼ାକ ପାର କରିକି ଯେତବେଳେ ଜିତିଥାଏ ମୋତେ ବହୁତ ଖୁସି ଲାଗିଥାଏ ଏବଂ ମୋର ଜୁନିଅର ଯେତିକି ଅଛନ୍ତି ତାପରେ ମୋ ବେଚମେଟ୍ ବି ଯେତିକି ଅଛନ୍ତି ସେଗୁଡ଼ାକ ବି ସେହି ଗେମ୍ ଖେଳିବା ପାଇଁ ବହୁତ ଆଗ୍ରହୀ ଥିଲେ ମୁଁ ସେହି ତାଙ୍କୁ ଦେଖିକି ନିଜକୁ ବହୁତ ଭଲ ଲାଗିଥିଲା ସେହି ଟାଇମ୍ ରେ ମୁଁ ସେ ଗେମ୍ ଟିକୁ ଦେଖିକରି ଖେଳିବାକୁ ଷ୍ଟାର୍ଟ କଲି ସେ ହେଉଛି ଗୋଟିଏ ଭିଡ଼ିଓ ଗେମ୍ ତାର ଯେତିକି ରହିଛି ଭିଡ଼ିଓ ତାର ଯେତିକି ଗେମ୍ ରହିଛି ସବୁଗୁଡ଼ାକ ଦେଖିବା ପାଇଁ ମୋତେ ବହୁତ ଭଲ ଲାଗେ ଏବଂ ସେହି ତାର ଲେବଲ ଗୁଡ଼ାକ ଯେତିକି ଅଛି ତାକୁ କମ୍ପ୍ଲିଟ କରିବା ପାଇଁ ବହୁତ ମାନେ ମନ ଟାଣି ହୁଏ ସେଇଠିକୁ ଏବଂ ଯେତିକି ବି ଖେଳିଥିଲି ଗେମ୍ ଗୁଡ଼ାକ ସବୁ ବଢ଼ିଆ ବଢ଼ିଆ ଲେବଲ୍ ଏବଂ ତାର ଯେତିକି ଲେବଲ୍ ଅଛି ସବୁ କମ୍ପ୍ଲିଟ କରିବା ପାଇଁ ବହୁତ କଷ୍ଟ କରିବାକୁ ପଡ଼େ ମୋତେ ସେ ଗେମ୍ ଟା ନିଜକୁ ବହୁତ ବଢ଼ିଆ ଲାଗେ